ମୋତେ ବହି ପଢ଼ିବା ବିଭିନ୍ନ ଜାଗା ବୁଲିବା ମୋତେ ଖୁସି ଦିଏ ବିଭିନ୍ନ ଲୋକମାନଙ୍କ ସହିତ ମିଶିବା ତାଙ୍କ ବାଛବିଚାରକୁ ଶୁଣିବା ତାଙ୍କ ସହିତ କଥାବାର୍ତ୍ତା ହେବା ଏହାମଧ୍ୟ ମୋତେ ଖୁସି କରେ ବିଭିନ୍ନଜାଗା ମୋତେ ବୁଲିବାକୁ ଭଲ ଲାଗେ ଯେଉଁଠାରେ ଯଦି କିଛି ପ୍ରତିଯୋଗିତା ହେଉଛି ସେଥିରେ ଭାଗ ନେବାରେ ମୋତେ ମଧ୍ୟ ଖୁସି ଲାଗେ ଜିତିବା ହାରିବା ସେଟା ହେଉଛି ପରକଥା କିନ୍ତୁ ଯଦି ଭାଗ ନେଉଛେ ତା'ହେଲେ ସେଟା ଗୋଟେ ଖୁସି ପ୍ରଦାନ କରିଥାଏ ଗୋଟେ ପ୍ରକାରର ଆଉ ଘରଲୋକ ମାନଙ୍କ ସହିତ ମିଶିବା ନିଜ ସାଙ୍ଗବନ୍ଧୁ ଇତ୍ୟାଦି ଲୋକଙ୍କ ମିଶିବା ସେଇଟା ମଧ୍ୟ ଖୁସିପ୍ରଦାନ କରିଥାଏ ବିଭିନ୍ନପ୍ରକାର ଖେଳ ମଧ୍ୟ ଖେଳିବାକୁ ମୋତେ ଭଲ ଲାଗେ ଯାହାକି ମୋତେ ଖୁସି ଦେଇଥାଏ ଚେସ୍ କ୍ରିକେଟ୍ ଇତ୍ୟାଦି ଖେଳ ମଧ୍ୟ ମୋତେ ଖୁସି ଲାଗେ ଖେଳିବାକୁ ଇତ୍ୟାଦି